ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଏବଂ ଏହା ଆମର ପ୍ରତ୍ୟେକ ଲୋକଙ୍କର ପ୍ରତ୍ୟେକ ସାହିତ୍ୟ ରହିଥାଏ ଯେପରିକି ତାଙ୍କର ସଂସ୍କୃତରେ ସଂସ୍କୃତ ଭାଷାରେ ତାଙ୍କର ସାହିତ୍ୟ ଲେଖା ହୋଇଥାଏ ତ ଆମର ବି ଆମର ବି ଓଡ଼ିଆ ଭାଷାରେ ଆମର ସାହିତ୍ୟ ଲେଖା ହୋଇଥାଏ ସାହିତ୍ୟ ଏବଂ କବିତା ଗୁଡ଼ିକ ଲେଖା ହୋଇଥାଏ ଏବଂ ଏଗୁଡ଼ିକ ଆମର ପ୍ରତ୍ୟେକ ଜାଗାରେ ସାହିତ୍ୟ ମେଳା ବା ସାହିତ୍ୟ ମେଳା ବସିଥାଏ ପ୍ରତ୍ୟେକ ଜାଗାରେ ଆମର ବାରିପଦାରେ ମଧ୍ୟ ସାହିତ୍ୟ ମେଳା ବସେ ଆମର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସାହିତ୍ୟ ମେଳା ବସେ ଏବଂ ସେଠାରେ ବଡ଼ ବଡ଼ କବିମାନେ ଆସିଥାନ୍ତି ଏବଂ ପୁସ୍ତକ ବଣ୍ଟନ କରିଥାନ୍ତି ଏହାଦ୍ଵାରା ଆମର ଓଡ଼ିଆ ଭାଷାର ପ୍ରଚାର ହେଇଥାଏ ଏବଂ ପ୍ରଚାର ହେବା ସହିତ ସମସ୍ତେ ଲୋକମାନେ ଜାଣିପାରିଥାନ୍ତି ଯେ ଆମର ସାହିତ୍ୟ କଣ ଆମର ସଂସ୍କୃତି କଣ ଆମର ପରମ୍ପରା କଣ ଏହି ବିଷୟରେ ସେହି ସାହିତ୍ୟ ପତ୍ରିକାରେ ଲେଖା ମଧ୍ୟ ହୋଇଥାଏ ଏବଂ ପ୍ରତ୍ୟେକ କବି ଅଛନ୍ତି ସେମାନେ ମଧ୍ୟ ତାଙ୍କ କବିତାକୁ ସେହି ସାହିତ୍ୟ ମେଳାରେ ତାଙ୍କର ବହିକୁ ପ୍ରଦର୍ଶିତ ମଧ୍ୟ କରିଥାନ୍ତି